ବଗିଚାରେ କାମ କରିବା ପାଇଁ ମତେ ବହୁତ ଭଲ ଲାଗେ ବଗିଚାରେ ଆମ ମୁଁ ଛୋଟବେଳୁ ଆମ ଅଜା ଆମ ବାପା ଏକା ସମସ୍ତେ ବଗିଚା କାମ ଛୋଟବେଳୁ କରିଥିଲେ ଆମେ ତାଙ୍କଠାରୁ ଛୋଟବେଳୁ ଶିଖିଥିଲୁ ବଗିଚାରେ ବିଭିନ୍ନ ପ୍ରକାର ଫଳ ଗଛ ସବୁ ଲାଗିଥାଏ ଆଉ ଚାରିିକାର୍ଯ୍ୟ ବାଡ଼ବନ୍ଦି ଦିଆଯାଇଥାଏ ଆଉ ସେ ଫଳ ବି ଆମେ ଖାଉ ଆଉ ବି ଗାଁରେ ବାହାରେ ସେମାନେ ବିକ୍ରି କରିପାରୁ ଆଉ ଆମକୁ ବଗିଚାରେ ଯେଉଁ ପରିବେଶ ଗଛର ଯେଉଁ ଆମକୁ ଦିଏ ଅମ୍ଳଜାନ ଦିଏ ଆମ ପରିବେଶ ଭଲ ରଖେ ସୁନ୍ଦର ବି ଦେଖାଯାଏ ବଗିଚା ଭିତରେ ବାହାରକୁ ଲୋକମାନେ ଦେଖିଲେ ତାଙ୍କୁ ବହୁତ ସୁନ୍ଦର ଲାଗେ ବଗିଚାର ପରିବେଶ ଆ ବଗିଚାରେ ବଗିଚାରେ ବିଭିନ୍ନ ପ୍ରକାର ଗଛ ସେଠି ଥାଏ ଆମର ରୋଗ ଉପକାରିତା ଗଛ ବି ବହୁତ ବଗିଚା ଭିତରେ ଲଗାଯାଏ ଆଉ ଏହାଦ୍ଵାରା ବଗିଚାକୁ ଆମକୁ ବହୁତ ପସନ୍ଦ ଲାଗେ ଆଉ ବଗିଚାର ପରିବେଶ ଯେମିତି ଭଲ ରହିବ ସେଥିପାଇଁ ତାକୁ ଆମେ ପରିଷ୍କାର ରଖୁ ବଗିଚାକୁ ଆଉ ବଗିଚାକୁ ସୁନ୍ଦର କରିବା ପାଇଁ ତା'ର ବିଭିନ୍ନ ପ୍ରକାର ଫୁଲ ବି ଗଛ କିଛି ଦିଆ ଚାରି ଲାଗିଥାଏ ଯେମିତି ସୁନ୍ଦର ଦେଖାଯିବ ବାହାରକୁ ଏବଂ ବହୁତ ଫଳ ପନିପରିବା ବିଭିନ୍ନ ପ୍ରକାର ଫସଲ ସେ ବଗିଚା ଭିତରେ ହଏ ଏହା କରିବା ଦ୍ୱାରା ଆମେ ଆଉ ବାହାରକୁ ବି ହାଟକୁ ଯିବାକୁ ପଡ଼େ ନାହିଁ ଆମେ ସବୁ ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ବିଭିନ୍ନ ପ୍ରକାର ଜିନିଷ ସବୁ ତିଆରି କରି ଆମ ଆମର ଘର ପରିବେଶରେ ଘରକୁ ଆମେ ଆଣୁ ଏବଂ ବାହାରକୁ ବି ଦେଉ